ପଦ୍ମାସନ ନମତୀୟ ନମନୀୟତା ଏବଂ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ କାରଣ ଯେତେ ଆସନ ଅଛି ସବୁଠାରୁ ମୁଖ୍ୟ ଆସନ କହିଲେ ପଦ୍ମାସନକୁ ବୁଝାଏ ପଦ୍ମାସନ କରିବା ଦ୍ୱାରା ନିଜର ବୁଦ୍ଧି ଶକ୍ତି ଏବଂ ନିଜର ସୌନ୍ଦର୍ଯ୍ୟତା ଅଧିକ ଲାଭ ହୁଏ ମେରୁଦଣ୍ଡ ଠିକ ଭାବେ ସିଧା କରି ଅଣ୍ଟା ସିଧା କରି ଗୋଡ଼ ଦୁଇଟାକୁ ପରସ୍ପର ଯୋଡ଼ି ସିଧା ବସିବାକୁ ହୁଏ ଯାହାଫଳର ମେରୁଦଣ୍ଡ ଭଲ ରହିବା ସଙ୍ଗେ ସଙ୍ଗେ ମୁଣ୍ଡ ମଧ୍ୟ ଠିକ୍ ଭାବରେ ଥଣ୍ଡା ରହେ ଏହି ସେଥିପାଇଁ ଏହି ଆସନକୁ ସବୁଠାରୁ ମୁଖ୍ୟ ଆସନ କୁହାଯାଏ